ମୁଁ ଚାରିଦିନ ତଳେ ଗୋଟିଏ କୁର୍ତି ମଗାଇଥିଲି ଯେଉଁଟାକି ଭଲ ରଙ୍ଗର ଥିଲା କିନ୍ତୁ ତାକୁ ଥରେ ଧୋଇ ସାରିଲା ପରେ ତା' କଲରଟା ବି ଧୀରେ ଧୀରେ ପଳାଇଲା ଆଉ ତା'ର ଯେଉଁ ପଥର ବି ସେଥିରେ ବସିଥିଲା ସେହି ପଥରଗୁଡ଼ିକ ବି ଛାଡ଼ିଗଲା ଆଉ ସେ କଲରଟା ମାନେ ତା'ର ମୋଟା ପଣ ଗୋଟିଏ ଥିଲା ଡ୍ରେସ୍ର ଯେଉଁଟାକି ଧୋଇ ସାରିଲା ପରେ ଟିକିଏ ପତଳା ଲାଗୁଛି ଆଉ ତା'ର ମାନେ ଏବେ ଆଉ କିଛି ଭଲ ଲାଗୁନାହିଁ ସେହି ଡ୍ରେସ୍ଟା ସେହି ତା'ର ସୂତା ବି ଗୁଡ଼ାକ ଡ୍ରେସ୍ରୁ ବାହାରି ପଡ଼ୁଛି ସେଇଟା ଭଲ ଲାଗୁନାହିଁ ତା'ପରେ ତା' କପଡ଼ାଟା ବି ବହୁତ ଅଲଗା ଲାଗୁଛି ତ ପିନ୍ଧିଲେ ଏବେ ଆଉ କିଛି ଭଲ ଲାଗୁନାହିଁ